ଆମ ଓଡ଼ିଶାର ଅନେକ ଲୋକ ବସବାସ କରନ୍ତି ଓ ଧର୍ମାୟାଣରେ ରହନ୍ତି ସେଥିମଧ୍ୟରୁ ହିନ୍ଦୁ ମୁସଲିମ୍ ଖ୍ରୀଷ୍ଟିଆନ୍ ଏବଂ ଶିଖ୍ ହିନ୍ଦୁମାନଙ୍କର ଗୋଟିଏ ମହାପର୍ବ ଆସେ ତାହା ହେଉଛି ରଥଯାତ୍ରା ରଥଯାତ୍ରାର ଅନ୍ୟ ନାମ ହେଉଛି ଘୋଷ ଯାତ୍ରା ଏଇ ପର୍ବରେ ପୁରୀରେ ଅବସ୍ଥିତ ହୁଏ ଏଇ ପର୍ବ ଦେଖିବାକୁ ବିଭିନ୍ନ ଜିଲ୍ଲାରୁ ଲୋକ ଆସନ୍ତି ରଥଯାତ୍ରାରେ ଜଗତର ନାଥ ସେ ଜଗନ୍ନାଥଙ୍କର ପୂଜା ହୋଇଥାଏ ଏବଂ ରଥଯାତ୍ରାରେ ଅନେକ ଦେବୀମାନେ ବସିଥାନ୍ତି ଯଥା ଜଗନ୍ନାଥ ସୁଭଦ୍ରା ବଳଭଦ୍ର ତଥା ଖ୍ରୀଷ୍ଟିଆନମାନଙ୍କର ମଧ୍ୟମା ଉତ୍ସବ ହୁଏ ଯାହାର ନାମ ହେଉଛି ଏହି ପର୍ବରେ ଖ୍ରୀଷ୍ଟିଆନମାନଙ୍କର ବିଶ୍ୱାସ ହେଉଛି ସେମାନଙ୍କର ଦେବତା ସେଇ ଦିନରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କର ଅନ୍ୟ ନାମ ହେଉଛି ତଥା ପ୍ରଭୁ ଯୀଶୁଖ୍ରୀଷ୍ଟ ତା ପାଳନ କରାଯାଏ ଡିସେମ୍ବର ପଚିଶିରେ